ହଁ ସାର୍ ମୁଁ ଆମ ସ୍କୁଲବେଳେ ପଢ଼ିବା ସମୟରେ ମୁଁ ଜୟହୋ ଗୀତରେ ଗୋଟେ ଗ୍ରୁପ୍ ଡ୍ୟାନ୍ସ କରିଥିଲି ଏବଂ ଏହା ବହୁତ ଭଲ ଥିଲା ଏବଂ ମୁଁ ମୋର ନିଜ ହଣ୍ଡ୍ରେଡ଼ ପରସେଣ୍ଟ ଦେଇଦେଲି ଏ ଡ୍ୟାନ୍ସରେ ଡ୍ୟାନ୍ସ ମୋତେ ଭଲ ଥିଲା ଯାହାଫଳରେ ମୁଁ ଭଲ ପ୍ରଦର୍ଶନ ମଧ୍ୟ କରିଥିଲି ଏବଂ ମୋର ଶିକ୍ଷକମାନେ ମଧ୍ୟ ଏହାକୁ ଦେଖି ଖୁସି ମଧ୍ୟ ହୋଇଥିଲେ ମୋ ବାପା ମା' ମଧ୍ୟ ବହୁତ ଖୁସି ହେଇଥିଲେ